ସଂସ୍କୃତ ଭାଷା ସହିତ ଇଂରାଜୀ ଭାଷାର ବିଦ୍ୟା ହେଉଛି ଓଡ଼ିଆ ଭାଷା ଦ୍ଵାରା ଲୋକମାନେ ସବୁ ବୁଝିପାରୁଛନ୍ତି ଇଂରାଜୀ ପଢ଼ା ହଉଥିବା ବେଳେ ଆମ ଟିଚର୍ ଆମକୁ ଓଡ଼ିଆ ଭାଷାରେ ବୁଝାଉଛନ୍ତି ଓଡ଼ିଆ ଭାବରେ ବୁଝା ଓ ଓଡ଼ିଆ ଭାଷାରେ ବୁଝାଇ ସାରିବା ପରେ ସମସ୍ତେ ବୁଝିପାରୁଛନ୍ତି ଏବଂ ସମସ୍ତେ ଇଂରାଜୀକୁ ବୁଝିପାରୁଛନ୍ତି